ମୁଁ ବିମ୍ବଉରିଆ ଗ୍ରାମରୁ ସସ୍ମିତା ଭୋଳ କହୁଛି ମୁଁ ଯେଉଁ ଜଗନ୍ନାଥ ରେଷ୍ଟୁରାଣ୍ଟ ରୁ ରୁଟି ଆଉ ତଡ଼କା ଅର୍ଡ଼ର କରିଥିଲି ତା ସହିତ ଆପଣ କେକ୍ ଓ ହାଲୱା ଯୋଡ଼ିକରି ଆପଣ ପଠାଇବେ